ଦେଖନ୍ତୁ ଆମେ ସମସ୍ତେ ଜାଣିଛୁ କି ଘରେ ମାଆ ମାନେ ରୋଷେଇ କରନ୍ତି କିମ୍ବା ଆମ ଘରର ରୋଷେଇ କରୁଥିବା ସ୍ଥାନରେ ବିଭିନ୍ନ ପ୍ରକାର ବାସନ କୁସନ ଥାଏ ଏନ୍ତାକି ବହୁତ ଗୁଡ଼େ ବାସନ ଅଛେ ଯେଉଁଥିରେକି ମାଆ ମାନ ରନ୍ଧାବଢ଼ା କରସନ୍ ଆଉ ମୁଇଁ ଜାଣବାର୍ ହିସାବରେ ଯେ ମୋର୍ ମା ଭାତ ଭାତ ରାନ୍ଧିଲେ ଗଞ୍ଜ ବ୍ୟବହାର କରସନ୍ ଆର୍ ତୁନ ରାନ୍ଧିଲେ କଢ଼େଇ ଆଉ ସେଇଟା କଟାକଟି କର୍ବାର୍ ଥିଲେ ସେ ଅନ୍କା ବା ଡୁଆ ବ୍ୟବହାର କରନ୍ତି ଚମଚ ଏବଂ ଖାଇବା ସମୟରେ ଆମେ ଖାଦ୍ୟ ଖାଇଲା ବେଲେ ପ୍ଲେଟ ବା ଥାଳି ବ୍ୟବହାର କରୁ ଏମିତିକି ବିଭିନ୍ନ ଜିନିଷ କରିବା ବେଲେ ବିଭିନ୍ନ ପ୍ରକାର ବାସନ କୁସନ ମଧ୍ୟ ବ୍ୟବହାର ହୋଇଥାଏ ଏବଂ ଆମେ ଜାଣିଛୁ କି ଯେ ଘରେ ସେଗୁଡ଼ିକ ବହୁତ ବହୁତ ପ୍ରକାରର ବାସନକୁସନ ଅଛି ଯେଉଁଥିରେ କି ବିଭିନ୍ନ ପ୍ରକାର ଜିନିଷ ମଧ୍ୟ କରାଯାଏ